ନୟାଗଡ଼ ଜିଲ୍ଲାରେ ମୁଖ୍ୟ ପ୍ରାକୃତିକ ସମ୍ପଦ ଭରି ରହିଛି ସେଥିପାଇଁ ଆମ ନୟାଗଡ଼ର ବାସିନ୍ଦାମାନେ ଜଙ୍ଗଲ ଉପରେ ନିର୍ଭରଶୀଳ ସେମାନଙ୍କର କାର୍ଯ୍ୟ ଜୀବିକା ତଥା ଜୀବନ ଜୀବିକା ପାଇଁ ସେମାନେ ଜଙ୍ଗଲ ଉପରେ ନିର୍ଭର କରି ଚଳିଥାନ୍ତି ଜଙ୍ଗଲ ଏକ ପ୍ରାକୃତିକ ସମ୍ପଦ ତାହାର ସୁରକ୍ଷା କଲେ ଆମେ ସମସ୍ତେ ସୁରକ୍ଷିତ ରହିପାରିବା କିନ୍ତୁ ଏଠାରେ ଜଙ୍ଗଲର ବହୁଳ ବ୍ୟବହାର ହେଉଥିବା ହେତୁ ଜଙ୍ଗଲ ଗୁଡ଼ିକୁ କାଟି କ୍ଷୟ କରି ଦିଆଯାଉଛି ଯାହାଦ୍ୱାରା ମୃତ୍ତିକା କ୍ଷୟ ମଧ୍ୟ ହେଉଛି ମୃତ୍ତିକା କ୍ଷୟ ହେବା ଦ୍ଵାରା ଆମ ଗ୍ରାମ ତଥା ସହର ଆଡ଼କୁ ମାଟି ଧୋଇ ହୋଇ ଆସି ପୋତି ହୋଇ ଯାଉଛି ଏବଂ ବନ୍ୟଜନ୍ତୁ ମଧ୍ୟ ଗ୍ରାମ ଆଡ଼କୁ ମାଡ଼ି ଆସି ଆମମାନଙ୍କୁ ଆହତ କରୁଛନ୍ତି ଆହତ କରିବା ଦ୍ଵାରା ବହୁ ଧନ ଜୀବନ ମଧ୍ୟ କ୍ଷତି ହେଉଛି ଏହି ସବୁ ଏହି ସବୁ କାରଣ ପାଇଁ ଦାୟୀ ହେଉଛି ଏହି ମନୁଷ୍ୟ ଜାତି ତେଣୁ ଏହି ଜଙ୍ଗଲର ସୁରକ୍ଷା ହେଲେ ସମସ୍ତ ପରିବେଶର ସୁରକ୍ଷା ହୋଇପାରିବ ତେଣୁ ଜଙ୍ଗଲ ସୁରକ୍ଷିତ ହେଲେ ମଧ୍ୟ ଜଳ ସଂରକ୍ଷିତ ହୋଇପାରିବ ଜଙ୍ଗଲ କାଟିବା ଦ୍ଵାରା ଅମ୍ଳଜାନ ସରିବା ସହିତ ଜଳ ମଧ୍ୟ ଅଭାବ ହେଉଛି ତେଣୁ ଅନିୟମିତ ବର୍ଷା ହେବା ଦ୍ୱାରା ପାହାଡ଼ରୁ ଜଳ ଭାସି ଆସି ପାହାଡ଼ରୁ ଜଳ ଏବଂ ମୃତ୍ତିକା ଭାସି ଆସି ଗ୍ରାମ ଓ ସହରକୁ ପୋତି ଦେଉଛନ୍ତି